ହଁ ହ୍ୟାଲୋ ହଁ ଭାଇ ହଁ ଏଇଠି କ'ଣ କାମ ଅଛି ମ କାମ ଫାମ କିଛି ନାହିଁ ମାନେ ଭଲ କାମ ଆମେ ଯାଉନୁ ଭଲ କାମ ସେଇଠି ଯେଉଁ ମୋ ସାଙ୍ଗଟେ ଅଛି ଭୁବନେଶ୍ୱରରେ ସେଇଠି ଯାଇକି କାମ କରିବା ହଁ ସେଇଠି ତ ଭଲ ଖାଇବାକୁ ଦେଉଛନ୍ତି କମ୍ ଟାଇମ୍ରେ କାମ କରିବାକୁ ପଡ଼ୁଛି ଆଉ ଘର ସବୁ ସୁବିଧା ସେଇଠି ଆଉ ଏଇଠି ତ ପଇସା ଦେଲା ବେଳକୁ କାମ ଅଧିକା ହେଉଛି ତ ପଇସା ଦେଲା ବେଳକୁ ପାଞ୍ଚଶହ ଟଙ୍କା ସେଇଠି ବା ଛଅଶହ ଟଙ୍କା ଦେଉଛନ୍ତି ଖାଇବା ପିଇବା ସବୁ ସୁବିଧା ହୋଇକି ସେଇଠିକୁ ଗଲେ ଭଲ ହୁଅନ୍ତାନା ନାଇଁ ତୁମେ କ'ଣ ଭାବୁଛ କହିଲ ସେହି କଥା ତ ସେହି କଥା କହୁଛି କ'ଣ ପିଲା ଛୁଆ ତ ତାଙ୍କୁ ତ ଆମେ ମାସକୁ ମାସ ପଇସା ପଠାଇ ଦେବା ମାସକୁ ମାସ ଘରକୁ ଆସିବା ଆଉ ଦେଖା ଶୁଣା କରିବା ଆଉ କାମ ଭଲ ସେଇଠି ବି ସବୁ କିଛି ମିଳୁଛି ଆଉ ସୁବିଧା ବି ଅଛି ତାଙ୍କ ପାଖକୁ ତ ପଇସା ପଠାଇଦେବା ତାଙ୍କ ପାଖରେ ଥିଲେ ଆଉ ଏଇଠି କ'ଣ ଖଟି ଖଟି ମରିବା କି ସେଇଠି ଗଲେ ଯେମିତି ଭଲ ଚଳିବା ଭଲ ଖାଇବା ସେ କଥା ଭାବ ଟିକିଏ ହଁ ସେମିତି କଲେ ଭଲ ହେବ ଆଉ ସେଇଠି ମୋ ସାଙ୍ଗ ସହିତ ମୁଁ ଟିକିଏ କଥା ହେବି ସେଇଠି ପରିବାରକୁ ନେଇକି ଗଲେ ଚଳିବ ନା ଆମେ ଏକୁଟିଆ ଗଲେ ଚଳିବ ଆଉ କେମିତି କ'ଣ ସୁବିଧା ଭଲ ଅଛି ବୋଲି ତ ସେ କହୁଥିଲା ନା ଟିକିଏ ପଚାରିଦେବା ଆଉ ଯଦି ସେଇଠି ସେସବୁ ସୁବିଧା ଅଛି ବୋଲି କହିଲା ଆମେ ସେଇଠି କାମ କରିବାକୁ ଯିବା ଭଲ ହେବନା ଆରେ ସେଇଠି ସାଙ୍ଗ ମୋ ସାଙ୍ଗ ଅଛି ପରା ସେ ସବୁ କହି ଦେବନା ଆମକୁ କିଛି କରିବାକୁ ପଡ଼ିବନି ସେ ସବୁ କହିଦେବ ସେ ସବୁ ଜାଣିଛି ସେଠିକାର କ'ଣ ସବୁ ଚଳନି କେମିତି କଲେ କ'ଣ ହେବ କେଉଁ କାମ କରିବ ସବୁ କହିବ ସେ ଅଛି ପରା ସେ ତ ଡାକିଛି ଆମକୁ ମୁଁ ସେଇଥିପାଇଁ ଭଲ ହେବ ବୋଲି ଏଇଠି ତ ବେଶୀ ଖଟଣି ହେଉଛି ପଇସା କମ୍ ହେଉଛି ସେଥିପାଇଁ ମୁଁ ତୁମକୁ କଲ୍ କଲି ଜଣାଇଲି ଯିବା ବୋଲି

ହଁ ହଁ ହଁ ଯଦି କିଛି ଘଟଣା ଘଟିଯିବ ଅଛି ଇସ୍ନୁରାନ୍ସ ବି ଅଛି ହଁ ସେଇଠି କମ୍ ସମୟ ମାନେ ଟ୍ୱେଣ୍ଟି ଫୋର୍ ହାୱାର୍ସ୍ରୁ ସେଇଠି ଆମକୁ ଦୁଇ ଦୁଇ ଘଣ୍ଟା ଆମକୁ ଟାଇମ୍ ମିଳୁଛି ରେଷ୍ଟ୍ କରିବା ପାଇଁ ଏଇଠି ତ ଚବିଶ ଘଣ୍ଟା ଖଟିଲେ ବି ଆମକୁ ଅଧିକ ଟଙ୍କା ମିଳୁନି ମାତ୍ର ପାଞ୍ଚ ଶହ ଟଙ୍କା ଦେଉଛନ୍ତି ପୁଣି ଅଭର୍ ଟାଇମ୍ ଖଟିକି ହଉ ଠିକ୍ ନାଇଁ ହଉ ହଉ ଠିକ୍ ଅଛି ମୁଁ ତାକୁ ବୁଝିକି ସବୁ ପଚାରିକି ଆମେ କେମିତି କ'ଣ କରିବା କେମିତି ଯିବା ତାକୁ ପଚାରିକି ଫୋନ୍ କରିକି ତୁମକୁ ଜଣାଇବି ରଖୁଛି ହଁ ହଁ ମାସକୁ ତ ଏମିତି ରବବାର ରବିବାରକୁ ଛୁଟି ଦିଆହୁଏ ଆଉ ସେଇଠି ଚବିଶ ଘଣ୍ଟାରେ ଦୁଇ ଘଣ୍ଟା ରେଷ୍ଟ୍ କରିବାକୁ ଦିଆହୁଏ ଆଉ ଛଅଶହ ସତଶହ ଖଣ୍ଡେ ପଇସା ମିଳେ ସେଇଠି ଭଲ ସୁବିଧା ଖାନା ପିନା ସବୁ ତାଙ୍କଆଡ଼ୁ ସବୁ ଦିଆ ଦୁଇ କରୁଛନ୍ତି ଦିନକୁ ଦିନ ଦିନକୁ ଦିନ ଦେବେ ହଉ ହଉ ହଁ ହଉ ହଉ ହଉ